ଆପଣମାନେ ଜାଣିଥିବେ ଆମ ଠାରୁ ବହୁତ ବହୁତ ଗଣମାଧ୍ୟମ ସୁବିଧା ଅଛି ସେ ଭିତରୁ ସମ୍ୱାଦ ଗୋଟେ ଯେନ୍ଟାକି ନ୍ୟୁଜ୍ ପେପର୍ ହେଲା ସମ୍ୱାଦରେ ଆମେ ବହୁତ ଖବର ଜାଣିପାରୁ ବହୁତ ଖବର ସକାଳ ପାଇଲେ ଖବର ଦେଶ ଯାକର ଖପରା ରହିପାରୁ ସେଟା ବହୁତ ବହୁତ ସତ ଅଛି ବହୁତ ମିଛ ଅଛି ଆମେ କ୍ରିକେଟ୍ ବିଷୟ ଜାଣିପାରୁ ଫୁଟବଲ୍ ଯେମିତି କ୍ରିକେଟ୍ ବିଷୟରେ ଖବର ଆମେ ଜାଣିପାରୁ ଖବର ଆମେ ଜାଣିବା ଦରକାର ନା ସତ କଥା କହିବା ବହୁତ କଥା ଲୁଚାଇ ଦିଆଯାଉଛି ଯାହା ପଲିଟିକ୍ସରେ ପଲିଟିକ୍ସ ପ୍ରେସର୍ ଚାଇଲ୍ଡ ଲେବର୍ ଏମିତି ବହୁତ ଲୁଚାଇ ଦିଆଯାଉଛି ପଲିଟିକ୍ସ ପ୍ରେସର୍ରେ ଚାଇଲ୍ଡ ଲେବର୍କୁ ଲୁକେଇ ଦିଆଯାଉଛି ଦେଖନ୍ତୁ ଏବେ ପାଞ୍ଚ୍ ମିନିଟ୍କୁ ଥରେ ରେପ୍ କେସ୍ ଆସୁଛି ସେଇଟା ଲୁକେଇ ଦିଆଯାଉଛି ସେ ପ୍ରକାଶ କରା ପ୍ରକାଶ କରାଯାଉ ନାହିଁ ପେପର୍ରେ ସେଇଟା ପ୍ରକାଶ କରିବା ଦରକାର ନା ସେମିତି ପାଇଁ ସମ୍ୱାଦ ଏଇଟା ହେଉଛି ଗଣମାଧ୍ୟମ ପ୍ରକାଶ କରିବା ଦରକାର